ହଁ ମୋ'ର ସ୍ଥାନୀୟ ଭାଷାରେ ବହୁତ ପ୍ରକାରର ୟୁଟ୍ୟୁବ ଚ୍ୟାନେଲ ଅଛି ଆଉ ମୁଁ ମଧ୍ୟ ଦେଖେ ଯେମିତିକି ଆମର ଡିଡି ନ୍ୟାସନାଲ ତରଙ୍ଗ ତରଙ୍ଗ ମ୍ୟୁଜିକ୍ ସାର୍ଥକ ଜିସାର୍ଥକ ଏମିତି ସବୁ ବହୁତ ସାରା ଚ୍ୟାନେଲ ଅଛି ଓଡ଼ିଆ ଚ୍ୟାନେଲ ଯେଉଁଟାକି ଓଡ଼ିଆ ଚ୍ୟାନେଲ ଆଉ ସବୁ ଆମ ଗାଁରେ ବି ବହୁତ ସାରା ୟୁଟ୍ୟୁବ ଚ୍ୟାନେଲ ଖୋଲିଚନ୍ତି ଯେଉଁ ଗୁରାକି ମୁଁ ଦେଖେ ଆମର ସିରିଏଲ ଯେଉଁଥିରେ ସିରିଏଲ ଦିଏ ଗୀତ ବହୁତ ସାରା ଦିଏ ଆଉ ମୁଁ ବି ସେରା ବହୁତ ସାରା ପ୍ରସନ୍ଦ କରେ ସିରିଏଲ ଗୁଡ଼ିକ ହେଲା ତୋ ତୋ ହାତର ମୁଁ କଣ୍ଢେଇ ଆଉ ସିନ୍ଦୁରର ଅଧିକାର ଆଉ ଆଶା ଅପରାଜିତା ତାରା ତାରିଣୀ ଏମିତି ବହୁତ ପ୍ରକାର ସିରିଏଲ ଦିଏ ସେଇଥିରୁ ମଧ୍ୟ ଆମ ଘରର ସମସ୍ତ ସଦସ୍ୟ ବସିକି ସାଙ୍ଗ ହୋଇକି ଦେଖୁ ଆଉ କିଛିଟା ଫିଲ୍ମ ମଧ୍ୟ ଦିଏ ଟାଇମ ଅନୁସାରେ ଯେ ଯେମିତିକି ତିନିଟାରୁ ସାତଟା ଏମିତି ଫିଲ୍ମ ଷ୍ଟାର୍ଟ୍ ହୁଏ ଆଉ ଆଉ ସରେ ସେସବୁ ଆମେ ଦେଖୁ ଆଉ ଦେଖିଲା ସମୟରେ ଖାଇକି କିଛିଟା ଦେଖୁ ଆଉ ଅନ୍ୟ ଭାଷାରେ ମଧ୍ୟ ମୁଁ ମନୋରଞ୍ଜନ କାର୍ଯ୍ୟକ୍ରମ ଦିଏ ଯେମିତିକି ହିନ୍ଦୀ ହିନ୍ଦୀର ହିନ୍ଦୀର ଜି ଜି ଟିଭି ଯେ ଆଉ ଏମ୍ଟିଭି ଏମିତି ସବୁ ବହୁତ ସାରା ଚ୍ୟାନେଲ ଆସେ ଯେଉଁଥିରେ କି ବହୁତ ସାରା ସିରିଏଲ ଦିଏ ସେ ଗୁଡ଼ା ଆମେ ମଧ୍ୟ ଦେଖୁ ଆଉ ଫିଲ୍ମ ମଧ୍ୟ ଦିଏ ଗୀତ ବି ଦିଏ ଏମିତି ରୋମାଣ୍ଟିକ୍ ସଙ୍ଗ୍ ଆଉ ସ୍ୟାଡ଼୍ ସଙ୍ଗ୍ ଏସବୁ ଆମେ ମିଶିକି ସାଙ୍ଗ ହୋଇକି ଦେଖୁ ନହେଲେ ଏକୁଟିଆ ଦେଖୁ ଯାହାବି ୟୁଟ୍ୟୁବ ଚ୍ୟାନେଲ ଆସେ ଆମ ଗାଁରେ ବି ଯେଉଁମାନେ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି ସେ ସବୁ ମଧ୍ୟ ଆମେ ଦେଖୁ